ମୁଁ ଏକ ଖାଦ୍ୟ ମଗାଇବାକୁ ଚାଁହୁଛି ଜାଣିବା ପାଇଁ ଚାହେଁ ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଖାଦ୍ୟ ମାଗିଲେ ମଗାଇଲେ କିନ୍ତୁ କୁପନ୍ ଫୁଡ଼୍ ମିଳିବ ଯାହା ଖାଦ୍ୟ ମଗାଇଲେ ମୋତେ ସାହାଯ୍ୟ କରିବ